ହ୍ୟାଲୋ ହଁ ରମେଶ ଭାଇ ଭଲ ଅଛୁ ଏବେ ତ ଆମ ଅଞ୍ଚଳରେ କାମ ମିଳୁନି କ'ଣ କରିବା ରହିପାରୁନି ପଇସା ତ ଅଣ୍ଟୁନି ହଁ ମୁଇଁ ଏଇଟା ଭାବୁଥିଲି ହେଲେ ବାପା ମା'କେ ଟିକେ ଛାଡ଼ିକି ଯିବାର୍ ଲାଗି ଦୁଃଖ୍ ଲାଗବା ସେମାନେ ରୋଗିଣା ଅଛନ୍ ତାଙ୍କର୍ ସେବାଟା କିଏ କର୍ବା ହଉ ଦେଖିବା ମୁଁ ପଚାରିବି ବାପାମା'ଙ୍କୁ ତାଙ୍କର ସେ କ'ଣ କହିଲେ ଆଉ ଇଏ ତ ଚଲି ନାଇଁ ହେବାର୍ ତିନିଶହ ଟଙ୍କାରେ କେମତି କ'ଣ ଯିବା ମୋର୍ ସାଙ୍ଗମାନେ ମୋର ଘର ପାଖ ଗୋଟେ ଜଣେ କହୁଥିଲେ ବସ୍ରେ ଗଲେ ସେନ ମାଲିକ୍ର ଠିକଣା ଧରିକି ଗଲେ ଯାହାକୁ ପଚାରିଲେ କହିଦେବେ ବୋଲି କହୁଥିଲା ହଁ ସେ ମାଲିକ୍ ବି ସବୁ ଦେଉଛି ହଁ ରହିବାର୍ ଲାଗି ବି ଘର ଦେଉଛି ସବୁ ପିଇବାକେ ଦେଉଛି ଆଉ ଡେଲି କା ଡେଲି ପଇସା ବି ଦେଉଛି ହଁ ହଉ ଭୁବନେଶ୍ୱର ବି ତ କାମ୍ କର୍ବା ଲାଗି ବହୁତ ବଢ଼ିଆ ଜାଗା ଧୀରେ ଧୀରେ ଏଠି କମ୍ରୁ ବି ଆହୁରି ଆମେ ଆପକେ ପଲାମା ପାଆଁଶହ ଟଙ୍କାରୁ ବି ଛଅଶହ ସାତଶହ ଆଡ଼େ ହଁ ଗାଁରେ ହିଁ ରହିକି କିଛି ଲାଭ ନାହିଁ ଭୁବନେଶ୍ୱର ପଲାମା ଶୁନ ତ ମୁଁ କହୁଛି ସୀମା କେନ୍ ରହିମା ହଉ ଠିକ୍ ଅଛି ମୁଁଇ ସେଇ ମାଲିକ୍କୁ ନେଇକି ଟିକେ ଯୋଗାଯୋଗ୍ କରବାର୍ ଲାଗି ଚେଷ୍ଟା କରୁଛି ଯୋଗାଯୋଗ ହେଇଗଲେ କଥା ହେଇଯିମି ହଉ ତାପରେ କେମତି କାଣା ଜିମା କେନ୍ ଭିତରେ ଗଲେ ସୁବିଧାରେ ରହିମା ହଉ ସେ କଥା ହମା ହଉ ଠିକ୍ ଅଛି ରହୁଛି